ଦୁନିଆରେ ସବୁ ଲୋକ ଶିକ୍ଷିତ ହେବା ଦରକାର କାରଣ ଶିକ୍ଷିତ ହେବାଦ୍ୱାରା ସେମାନେ ସବୁ କିଛି ଜାଣି ପାରିବେ ମଣିଷ ପିଲାବେଳୁ ପାଠ ପଢ଼ି ନିଜର ଜ୍ଞାନକୌଶଳରେ ଆଗକୁ ବଢ଼ିଥାଏ କାରଣ ଶିକ୍ଷା ମନୁଷ୍ୟ ଜାତିର ଗୋଟିଏ ଦରକାରୀ ଜିନିଷ ଶିକ୍ଷା ପାଇଁ ଗୋଟିଏ ମଣିଷର ଚରିତ୍ର ବା ଗୁଣ ଦେଖା ଯାଇଥାଏ ଆଉ ଶିକ୍ଷିତ ହେବାଦ୍ଵାରା ସେ ବିଭିନ୍ନ ଜାଗାକୁ ମଧ୍ୟ ଯାଇପାରିଥାଏ ତାକୁ କୌଣସି ଜାଗାରେ ଡ଼ର ଭୟ ନଥାଏ ଅଶିକ୍ଷିତ ହେବାଦ୍ୱାରା ମଣିଷକୁ ବିଭିନ୍ନ ଜାଗାରେ ଅପମାନ ହେବାକୁ ପଡ଼ିଥାଏ କାରଣ ଲୋକମାନଙ୍କ ସହ କିପରି ବ୍ୟବହାର କରିବା କିଭଳି ଭାବରେ ସମାଜରେ ସମ୍ମାନ ସହ ଚଳିବା ସେମାନଙ୍କୁ ଜଣା ନଥାଏ ଅଶିକ୍ଷିତ ହେବାଦ୍ୱାରା ତାଙ୍କର ଭବିଷ୍ୟତ କଥା ଚିନ୍ତା କରି ନଥାନ୍ତି ତା'ଫଳରେ ତାଙ୍କର ବହୁତ ଅସୁବିଧା ହୋଇଥାଏ ସେମାନେ ଜାଣିନାହାନ୍ତି କି ଭବିଷ୍ୟତରେ ଶିକ୍ଷା ଗୋଟେ ମହର୍ତ୍ତ୍ଵପୂର୍ଣ୍ଣ ରହିଛି ବୋଲି ଯାହା ଫଳରେ ତାଙ୍କୁ ବିଭିନ୍ନ ଅସୁବିଧା ହେଉଛି ତାଙ୍କ ପରିବାରରେ ବି ମଧ୍ୟ ଅସୁବିଧା ରହୁଛି ଓ ତାର ଚାଲି ଚଲଣି ଉପରେ ବି ବହୁତ ପ୍ରଭାବ ପଡ଼ୁଛି ଅଶିକ୍ଷିତ ହେବାଦ୍ୱାରା କେତେ ଅସୁବିଧା ହଉଛି ସେ'ସବୁ ସେମାନେ ଜାଣି ପାରିନଥାନ୍ତି